ହଁ ଆଜ୍ଞା ଶୁଣନ୍ତୁ ଆମର ଆପଣଙ୍କ ପାଖରେ କ'ଣ କଙ୍କଡ଼ା ତରକାରୀ କ'ଣ ଅଛି କି ଆଭେଲେବଲ୍ ହଁ ଠିକ୍ ଅଛି କୁହନ୍ତୁ ହଁ ମୁଁ ଦେଖିକି ଯାଇଥିଲି ଏବେ ଆଭେଲେବଲ୍ ହେଇପାରିବ କି ଆଜ୍ଞା ଏବେ ଆମେ ଆମେ ସାଙ୍ଗମାନେ ଅଛୁ ଗୋଟେ ପାଞ୍ଚ ଛଅ ଜଣ ଅଛୁ ଏବେ ଖାଇବାକୁ ଆସିଲେ ହେବ କି ଆଭେଲେବଲ୍ ଅଛି କି ଆପଣଙ୍କ ପାଖରେ

ଆମକୁ ଏମିତି ନର୍ମାଲ୍ କରୀ ହେଇଗଲେ ଠିକ୍ ଥିବ ଅର୍ଡ଼ର୍ କରିବାର ଅଛି ଆମେ ରୁମକୁ ନେଇ ଖାଇବୁ ଅର୍ଡ଼ର୍ ଟାଇମିଙ୍ଗଟା ଏବେ ଯଦି ହେଇଥାନ୍ତା ନା ଭଲ ହେଇଥାନ୍ତା ଆମେ କିଛି ଖାଇନୁ ତ ସକାଳଠୁ ୱାନ୍ ଆୱାର୍ ହଉ ଠିକ୍ ଅଛି ଯେତେ ଜଲ୍ଦି ପାରୁଛନ୍ତି ଟିକେ କରନ୍ତୁ କାହିଁକି ନା ଟିକେ ଭୋକରେ ଅଛୁ ତ ସକାଳଠୁ କିଛି ଖାଇନୁ ଓ ସେଥିପାଇଁ ଆଉ ପାଞ୍ଚ ଜଣଙ୍କ ପାଇଁ ଚାରି ପ୍ଲେଟ୍ ହେଇ ଯିବନି କି ସଫିସେଣ୍ଟ୍ ନା ପାଞ୍ଚ ପ୍ଲେଟ୍ ଦରକାର ଅଛି ପାଞ୍ଚ ପ୍ଲେଟ୍ କରି ଦିଅନ୍ତୁ ଆପଣ ଠିକ୍ ଥିବ

ହଁ ହଁ ଭାତ ସେଇଟା ତ ନର୍ମାଲ୍ ନା ସେଇଟା ଥିବ ବୋଲି ମୁଁ ଆଉ କିଛି ପଚାରିନି ଆପଣ ଗୋଟେ ମିଲ୍ସ ତା ସହିତ କଙ୍କଡ଼ା ପଠାଇ ଦିଅନ୍ତୁ ହଁ ସେମିତି ପାଞ୍ଚ ପ୍ଲେଟ୍ ନାହିଁ ନାହିଁ ଏତିକି ଥାଉ ଆଉ କିଛି ଦରକାର ନାହିଁ ଠିକ୍ ଅଛି ଠିକ୍ ଅଛି